ଭୁବନେଶ୍ଵରରେ ସ୍ୱାସ୍ଥ୍ୟ ସେବା ସାମାଜିକ ସମର୍ଥନ ଏବଂ ସମ୍ମାନ ଦୃଷ୍ଟିରୁ ଜିଲ୍ଲାରେ ବୃଦ୍ଧ ଜନସଂଖ୍ୟା ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ଵାନ ଏବଂ ସୁଯୋଗଗୁଡ଼ିକ ରହିଅଛି ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନସନ୍ ଯୋଜନା ଯେଉଁଥିରେକି ବିକଳାଙ୍ଗ ବ୍ୟକ୍ତିମାନେ ହିଁ ଉପକୃତ ହେଉଥାନ୍ତି ସେମାନଙ୍କୁ ସରକାର ମାସିକ ପାଞ୍ଚଶହ ଟଙ୍କା ଲେଖାଏଁ ପ୍ରଦାନ କରିଥାନ୍ତି ଏବଂ ଏଥିରେ ସେମାନେ ଜୀବିକା ନିର୍ବାହ କରିଥାନ୍ତି ନିଶା ସେବନକାରୀ ଯେଉଁମାନେକି ଅତ୍ୟଧିକ ପରିମାଣର ନିଶା ଖାଇଥାନ୍ତି ସେମାନଙ୍କ ପାଇଁ ସରକାର ନିଶା ନିବାରଣ ଗୃହ ବ୍ୟବହାର ସୃଷ୍ଟି କରିଥାନ୍ତି ଏବଂ ସେମାନଙ୍କୁ ସେହିଥିରେ ହିଁ ନେଇ ତାଙ୍କୁ ସୁରକ୍ଷାରେ ରଖିଥାନ୍ତି ନିରାଶ୍ରୟ ଥଇଥାନ ଯିଏକି ଆଶ୍ରୟହୀନ ନ ବ୍ୟକ୍ତି ତାଙ୍କ ପାଇଁ ସରକାର ଇନ୍ଦିରା ଆବାସର ସୁବିଧା କରିଥାନ୍ତି ଏବଂ ମଧୁବାବୁ ପେନସନ୍ ଯୋଜନା ଯେଉଁଥିରେକି ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ ହେଉଥିବା ବ୍ୟକ୍ତି ବୃଦ୍ଧ ତଥା ବୃଦ୍ଧାମାନଙ୍କୁ ପାଞ୍ଚଶହ ଟଙ୍କା ଲେଖାଏଁ ଏବଂ ଅଶି ବର୍ଷ ହେଉଥିବା ବୃଦ୍ଧା ବୃଦ୍ଧମାନଙ୍କୁ ମାସିକ ଆଠଶହ ଟଙ୍କା ଲେଖାଏଁ ସରକାର ପ୍ରଦାନ କରିଥାନ୍ତି